ଆମ ଅଞ୍ଚଳରେ ସପ୍ତାହକୁ ଦୁଇ ଥର ହାଟ ବଜାର ବସେ ଯାହାକି ମଙ୍ଗଳବାର ଶନିବାର ବସେ ଆମେ ସପ୍ତାହକୁ ଯାଇ କି ବହୁତ ସାରା ଜିନିଷ ଆସିଥାଏ ଯାହାକି ଫୁଲ ରୁ ଷ୍ଟାର୍ଟ କରି ମିଠା କୁକୁଡ଼ା ଛେଳି ଯାହା ବି ହାଣ୍ଡି ବାଲ୍ଟି ବାଗେରା ବହୁତ ସାରା ସାରା ଜିନିଷ ପ୍ଲାଷ୍ଟିକ୍ ଷ୍ଟିଲ୍ ବହୁତ ବହୁତ ଜିନିଷ ଆସେ ଯାଇ କି ଆମେ ବୁଲି କି ଆସୁ ଓ ବହୁତ ସାରା ଜିନିଷ ମଧ୍ୟ କିଣି କି ଆସୁ ଆମ ଘର ଫ୍ୟାମିଲି ମଧ୍ୟ ଯାଇ କି ବହୁତ ବହୁତ ଭଲ ଜିନିଷ ମଧ୍ୟ ଆସିଥାଏ ଯାହା କି ଚାଟିକଣାରେ ହୁଏ ସପ୍ତାହକୁ ଦୁଇ ଥର ହୁଏ ମଙ୍ଗଳବାର ଶନିବାର ହୁଏ ସେ ହାଟରେ ବହୁତ ବହୁତ ଜିନିଷ ଭଲ ଭଲ ଜିନିଷ ମଧ୍ୟ ଆସି ଆସିଲେ ଆମେ କିଣିକି ଘରକୁ ଫେରୁ ଫେରିବା ସମୟରେ ମଧ୍ୟ ବାଟ ଯାକ ବି ହାଟରେ ବା ହାଟ ବାଟରେ ମଧ୍ୟ ଶୁକୁଆ ବା ଅନ୍ୟ ଯେକୌଣସି ଜିନିଷ ମଧ୍ୟ ଆମେ ପାଇଥାଉ ସେ ହାଟ ଅଞ୍ଚଳରେ ଆମେ ବହୁତ ଖୁସି ମଧ୍ୟ ହେଇଥାଉ ଆମ ସହରାଞ୍ଚଳରେ ଭଲ ହାଟ ଗୋଟେ ହେଉଛି ଆମେ ଯାହା ଇଚ୍ଛା କରୁଛୁ ତାହା ପାଏ ପାଉଛୁ ସେଥିପାଇଁ ଆମେ ବହୁତ ଖୁସି ଓ ଆମ ମନରେ ବହୁତ ଭଲ ଗୋଟେ ବହୁତ ସବୁଦିନ ପାଇଁ ଏମିତି ହାଟ ବଜାର ବସୁଥାଉ ଆମର ଜିନିଷ ପତ୍ର ସବୁ ଆମେ କିଣି ପାରିଥିବୁ ଏଥିପାଇଁ ଆମେ ବହୁତ ଖୁସି ଆମ ଅଞ୍ଚଳରେ ହାଟ ହେବା ଯୋଗୁଁ ଆମେ ବହୁତ ଖୁସି